ହଁ ପ୍ରଶିକ୍ଷଣ ସମୟରେ ମୁଁ ବଡ଼ ଆଘାତ ପାଇଥିଲି ଯେତେବେଳେ ମୁଁ କଲେଜରେ ପଢ଼ୁଥିଲି ସେତେବେଳେ ମୁଁ ମୋ ପ୍ରିୟ ହେଉଛି କରାଟେ ଥିଲା ମୁଁ ଶିଖୁଥିଲି ସେ କରାଟେ ଖେଳ ଶିଖିବା ଭିତରେ ମୋର ହାତଟି ପୁରା ଖୁବ ଜୋରରେ ଭାଙ୍ଗି ଯାଇଥିଲା ଆଉ ମୁଁ ଯାଇକି ଆଞ୍ଚଳିକ ମେଡ଼ିକାଲରେ ଯେତେବେଳେ ଚିକିତ୍ସା କରିବାକୁ ଗଲି ସେ ସେଠି ମୋତେ ମନା କରିଦେଲେ ତା'ପରେ ସେ ମୋତେ ବଡ଼ ମେଡ଼ିକାଲ ପଠାଇଲେ ବଡ଼ ମେଡ଼ିକାଲ ମାନେ ଭୁବନେଶ୍ୱର ଛଅ ନମ୍ବର ମେଡ଼ିକାଲକୁ ପଠାଇଲେ ସେଠି ମୁଁ ଯାଇକିରି ଟ୍ରିଟମେଣ୍ଟ କଲି ଏବଂ ଡକ୍ଟର ମୋତେ ମେଡ଼ିସିନ ଦେଲେ ତା'ପରେ ଇଂଜେକସନ ଦେଲେ ଆଉ ମୋତେ କହିଲେ ବେଡ଼୍ ରେଷ୍ଟ ନିଅ ଦୁଇ ମାସ ଏମିତିକି ମୋତେ ଦୁଇ ମାସ ଲାଗିଯାଇଥିଲା ମୋ ହାତ ଠିକ କରିବାପାଇଁ ଆଉ ଏହିଭଳି ଭାବ ରେ ମୁଁ ଏହିପରି ଭାବରେ ମୁଁ ମୋ ମୋର ଆଘାତକୁ ଆଘାତକୁ ଦୂରକରି ଥିଲି